ମୁଁ ଓ ଟିଭିରୁ କହୁଥିଲି ମୁଁ ଆପଣଙ୍କ ଅଞ୍ଚଳର ଜଗନ୍ନାଥ ପୂଜା ବିଷୟରେ କିଛି ଜାଣିବାକୁ ଚାହେଁ ଆପଣ ମୋତେ ଦୟାକରି କହି ପାରିବେ ହଁ କୁହନ୍ତୁ

କିଏ କିଏ

ମାନେ ସଜ୍ଜାସଜ୍ଜି କରନ୍ତି ତ ରଥକୁ ହଁ ମାନେ ଆପଣଙ୍କ ଏରିଆର ସବୁ ଲୋକ ତ

ମୁଁ ଓ ଟିଭିରୁ କହୁଥିଲି ମୋ ନାଁ ବିୟୁଟି ହାଲ୍ଦାର୍ ହେଲେ ଆପଣ ଆଉ କିଛି ଜଣେଇ ପାରିବେ କି ଯେ ସେଇ ରଥରେ କେଉଁଠି ଯାଆନ୍ତି କଣ ପାଇଁ ଯାଆନ୍ତି କେତେ ଦିନ ପାଇଁ ଯାଆନ୍ତି ଏ ସବୁ ମୋତେ ଜଣେଇ ପାରିବେ କି କେଉଁ ମନ୍ଦିର

ମୁଁ ତ ଜାଣିଥିଲି ସେଟା ସାତ ଦିନ ପାଇଁ ରଖନ୍ତି

ସେଇଠୁ ଜଗନ୍ନାଥଙ୍କ ମନ୍ଦିରଠୁ ତାଙ୍କର ଯେ ଅଲଗା ଯେଉଁ ମନ୍ଦିର ନିଅନ୍ତି ତାଙ୍କୁ ତାଙ୍କ ମାଉସୀଙ୍କ ଘର ସେଇଟା କେତେ ଦୂର ହବ ମାନେ ମାନେ ନାଇଁ କେତେ କିଲୋମିଟର୍ ହେବ ଗୋଟେ କିଲୋମିଟର୍ କି ଦୁଇ କିଲୋମିଟର୍ କେମିତି ହେବ

ମୋତେ ଏହି ସବୁ ଆକା ଜାଣିବାର ଥିଲା ତ ଆଉ କଣ କିଛି ସ୍ପେସିଆଲ୍ କିଛି ପୋଗ୍ରାମ୍ ହୁଏ କି ଜାଣିଛନ୍ତି ଆପଣଙ୍କ ଅଞ୍ଚଳରେ ତ ପୂଜା ନା ଆପଣ ଜାଣିଥିବେ ଭଲ ଭାବରେ ନାଇଁ ମାନେ ପୂଜା ଅଲଗା କିଛି ନିୟମ ରିଚୁଆଲସ୍ ଏଗୁଡ଼ା ଅଛି କି ପୂଜା ଭିତରେ

ସାଜ୍ଜସଜ୍ଜା ଅଳଙ୍କାର ସବୁ ପିନ୍ଧାନ୍ତି ତ

ଆପଣଙ୍କ ଅଞ୍ଚଳରେ ଏ ପୂଜା କେତେ ଦିନ ଧରି ହେଉଛି ମାନେ କେତେ ବର୍ଷ ମାନେ କେତେ କେତେ କେତେ ବର୍ଷ ଧରି ହେଉଛି ଓ ହୋ ହଉ ଠିକ୍ ଅଛି ମୋତେ ଏତିକି ଜାଣିବାର ଥିଲା ହଉ ରଖିଲି